ହ୍ୟାଲୋ ଆପଣ ଆଲୋକ ରେଷ୍ଟୁରାଣ୍ଟ୍ର ଡ଼େଲିଭରି ବୟ ତ ଇବା ଏତ୍କି ବେଳତା କେନ୍ତା ହେଲାନ ଆପଣ ମୋର୍ ଖାଦ୍ୟ ନାଇଁ ଆଣବାର୍ ତାଲି ଓହୋ ଆପଣ ଜାଗା ଭଟ୍କି ଯାଇଛନ୍ କେନ ଅଛନ୍ ଇବା ହେଟା ତ ମୋର୍ ଘର୍ଟାଣୁ ଦଶ୍ କିଲୋମିଟର ବାଟ ହବା ଆପଣ ହାଡ଼େ କେନ୍ତା ଗଲେ ଆପଣ ଗୁଟେ କାମ୍ କରୁନ୍ ଯେନ୍ ବାଟରେ ଯାଇଛନ୍ ସେ ବାଟରେ ଏକା ଫେରନ୍ ହଁ ଆପଣ ଯେନ୍ ଚାର୍ ମହଲା ଘର ଦେଖୁଛନ୍ ଆପଣ ଯେନ୍ ଚାର୍ ମହଲା ଘର ବୁଝିଲେ କି ନେହିଁ ଆମର୍ ଛକ୍କେ ଆସିଲା ପରେ ଆମର୍ ଛକ ହଉଛି ଦହ୍ୟା ଛକ ଏ ଦହ୍ୟା ଛକକୁ ଆସିଲା ପରେ ଗୁଟେନ ଚାର୍ ମହଲା ଘର ଅଛି ଆର୍ ସେ ଚାର୍ ମହଲା ଘରରେ ଦୁଇ ନମ୍ବର୍ ଘରେ ମୁଁ ରହୁଛେଁ ହେଲା ସେ ଘର୍କେ ଆସିଲା ପରେ ଆପଣ ଲେଫ୍ଟ ଆସିକିରି ରାଇଟ୍ ଗଲାପରେ ଗୋଟେ ନଳକୂଅଟେ ଅଛି ସେ ନଳକୂଅ ପର୍ଯ୍ୟନ୍ତ ଆପଣ ଆସିଲେ ମୋତେ ଆପଣ ଫୋନ୍ କଲେ ମୁଇଁ ଆପଣଙ୍କନୁ ଖାଦ୍ୟ ନେଇଯିବି ହେଲା ତ ଶୀଘ୍ର ଆସ